ଘରେ ବଗିଚାଟିଏ କରିବା ଅତ୍ୟନ୍ତ ଗୋଟିଏ ଉତ୍ତମ ଉଦ୍ୟମ ଘରେ ବଗିଚାଟିଏ କରିଲେ ସେଠାରେ ବିଭିନ୍ନପ୍ରକାରର ଫୁଲଗଛ ଲଗାଇବା ତା' ସହିତ ଛୋଟ ଛୋଟ ପନିପରିବା ଗଛ ମଧ୍ୟ ବଗିଚାରେ ଲଗାଇ ପାରିବା ବଗିଚାଟିଏ କରିବା ଅତି ସହଜ ଏବଂ ଶସ୍ତା ବିଭିନ୍ନପ୍ରକାରର ଫୁଲଗଛ ଲଗାଇବା ସହିତ ଆମେ ଶାରୀରିକ ପରିଶ୍ରମ କରିବାର ମଧ୍ୟ ସୁଯୋଗ ପାଇଥାଉ ବଗିଚାଟିଏ କରିଲେ ଫାଙ୍କା ସମୟ ଯେତେବେଳେ ଆମକୁ ମିଳେ ସେଠାରେ ଆମେ ନିଜର ଶ୍ରମ ଦାନ କରିପାରିବା ମୁଁ ଆମ ଘର ଆଗରେ ଗୋଟିଏ ଛୋଟ ବଗିଚାଟିଏ କରିଛି ସେଠାରେ ବିଭିନ୍ନପ୍ରକାରର ଫୁଲଗଛ ଗେଣ୍ଡୁ ଫୁଲ ଗୋଲାପ ଫୁଲ ରଙ୍ଗଣୀ ମଗଣି ଟେବୁଲ୍ ଗୋଲାପ ଏବଂ ମନ୍ଦାର ଫୁଲ ଟଗର ଫୁଲ ଆଦି ବିଭିନ୍ନ ଫୁଲଗଛ ଲଗାଇଛି ତା' ସହିତ ଛୋଟ ଛୋଟ ଛୋଟ ଛୋଟ ବାଇଗଣ ଚାରା ଲଙ୍କା ଆଉ ତା' ସହିତ ମୁଁ ଝୁଡ଼ଙ୍ଗ ଲଗେଇଛି ଜହ୍ନି ମଧ୍ୟ ଲଗେଇଛି ଏସବୁ ପନିପରିବା ସହିତ ଫୁଲ ଲଗେଇବା ଅତି ସହଜ ଏବଂ ବହୁତ ଶସ୍ତାରେ ଏସବୁ ମଞ୍ଜି ମିଳିଯାଉଛି ବଜାରରେ ଆଉ ଏଥିରେ ମଧ୍ୟ ବିଶେଷ କିଛି ଖର୍ଚ୍ଚ ହୁଏ ନାହିଁ ସାମାନ୍ୟ ପାଣି ଟିକିଏ ଦେବା ଏବଂ ଖତ ସାର ଟିକିଏ ଦେବାକୁ ହୁଏ ଏବଂ ଯେତେବେଳେ ବଗିଚାରେ ଆମର ଯେଉଁ ପନିପରିବାଗୁଡ଼ିକ ଫଳେ କିମ୍ବା ଫୁଲଗୁଡ଼ିକ ଫୁଟେ ସେତେବେଳେ ବହୁତ ଖୁସି ଲାଗେ ଆଉ ମୋତେ ବଗିଚା ତିଆରି କରିବା ପାଇଁ ବହୁତ ଖୁସି ଲାଗେ ଆଉ ଏହା ବହୁତ କମ୍ ସମୟ ମଧ୍ୟରେ ଆଉ ଆମର ଯେଉଁ ସମୟ ଫାଙ୍କା ଥାଏ ସେଠାରେ ଆମର ଗୋଟିଏ ମନର ଆନନ୍ଦ ମଧ୍ୟ ହୁଏ